ହ୍ୟାଲୋ ସାର୍ ହଁ ସେ ମୋ ଅର୍ଡ଼ର୍ଟା କେତେ ଦୂର ଆସିଲା କ'ଣ କ'ଣ ହଁ ସେଇ ଯେ ମୁଁ ଜୋମାଟୋ ତରଫରୁ ଯୋଉଁ ମୁଁ ଅର୍ଡ଼ର୍ କରିଥିଲି ସେଇଟା କେତେ କେତେ ପର୍ଯ୍ୟନ୍ତ ଆସିଲା ହଁ ସାର୍ ବର୍ଷା ହେଉଛି ଯେ ହଁ ଆପଣ ଆଣିଦେଇଛନ୍ତି କି ହଁ ଯଦି ଆଣିଦେଇଛନ୍ତି ବହୁତ ବହୁତ ଧନ୍ୟବାଦ ମୋ ଘର ସାମ୍ନାରେ ଆସନ୍ତୁ ଟିକିଏ କିଛି ସମୟ ହଁ ହଁ ଅଳ୍ପ ବାଟରେ ଅଛି ସେ ରାସ୍ତାଟା ହଁ ରାସ୍ତା ଆଗକୁ ଯଦି ଆସିବେ ସେଇଠି ମୋ ଡାହାଣ ପାର୍ଶ୍ଵରେ ମୋ ଘର ଅଛି ସେଇଠାକୁ ଆସନ୍ତୁ ଆପଣ ହଁ ସେ ବେଲ୍ଟା ବଜାଇ ଦିଅନ୍ତୁ ମୁଁ ରିସିଭ୍ କରିବି ବିଲ୍ଟା ହଁ ବର୍ଷା ହଁ ବର୍ଷା ପ୍ରବଳ ହେଉଛି ନା ଗାଁରେ ହଁ ହଁ ସାର୍ ଆସୁଛି ଆପଣ ରୁହନ୍ତୁ ଟିକିଏ ହଁ ଟିକିଏ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ଓ ଭାଇ ତୁମେ ଏତେ ପର୍ଯ୍ୟନ୍ତ ଭିଜି ଯାଇଛ ହଁ ଘର ଘର ଘର ଭିତରକୁ ଆସ ଘର ଭିତରକୁ ହଁ ସେଇଠି ଟାବଲ୍ ଅଛି ସେଇଠି ତୁମେ ପୋଛି ହୋଇକି ଆସ ଆଉ କ'ଣ କରିବା ବର୍ଷା ତ ପ୍ରବଳ ହେଉଛି ନା ଭାଇ ହଁ ଧନ୍ୟବାଦ ଭାଇ ତୁମେ ଏ ଜୋମାଟୋ ଜୋମାଟୋ ତରଫରୁ ଏମିତି ବହୁତ ପରିଶ୍ରମ କରିକିନା ଆମ ଘରକୁ ଆସିଛ ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଆଉ ତୁମେ ଭାଇ ଏଇ ପରିଶ୍ରମ ପାଇଁ ଯେ ମେହନତଟା କରୁଛ ନା ସେଥିପାଇଁ ବି ଆପଣ କମ୍ପାନୀକୁ ଆର୍ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆଉ ଆପଣଙ୍କ ପ୍ରଡ଼କ୍ଟ୍ ବି ବହୁତ ଭଲ ବାହାରୁଛି ସେଥିପାଇଁ ମୁଁ ସବୁବେଳେ ଅର୍ଡ଼ର୍ କରିଚାଲିଛି ଆପଣ ଭାଇ ଜାଣିନାହାନ୍ତି ଯେତେ ଅନ୍ଲାଇନ୍ ମାଧ୍ୟମରେ ବି ହେଉ ସବୁ ଠକାମି କାମ ସେମାନେ କିଛି ପରିଶ୍ରମ କରନ୍ତି ନାହିଁ ହେଲେ ତୁମେ ଆମ ପାଇଁ ଏତେ ବହୁତ ବହୁତ ବହୁତ ପରିଶ୍ରମ କରିଛ ଆଉ ବର୍ଷା ଏଇ ପ୍ରବଳ ବର୍ଷାରେ କେହି ବି ଏମିତି ସାମାନ୍ୟ ଜିନିଷ ପାଇଁ ଆସନ୍ତି ନାହିଁ ଆପଣ ଯେତେବେଳେ ବି ସେ ସାମଗ୍ରୀ ଆଣିବାକୁ ଯିବେ ସେତେବେଳେ କିଛି କିଛି କିଛି ଲୋକ ଅଛନ୍ତି ଯେଉଁମାନେ ବି ସାମଗ୍ରୀ ନିଅନ୍ତି ନାହିଁ ଲେକିନ୍ ଅସୁବିଧାରେ ପକାନ୍ତି ହେଲେ ତୁମେ ତାହା ନ ଭାବି ମୋ ପାଇଁ ଏତେ ବହୁତ ଦୂର କଷ୍ଟ କରି ଆସିଛ ସେଥିପାଇଁ ଏକ୍ସଟ୍ରା ମୁଁ କିଛି ତୁମକୁ ପ୍ରାଇସ୍ ଦେବାକୁ ଚାହୁଁଛି ଏବଂ ଜୋମାଟୋ କମ୍ପାନୀ ବା ତୁମର ଯେଉଁ ସବୁ ସପ୍ଲାଏ ମାନେ ସପ୍ଲାଏ ବଏମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଯେଉଁମାନେ କି ତୁମେ ଆମ ପାଇଁ ବହୁତ ପରିଶ୍ରମ କରୁଛ ବା ବହୁତ ପରିଶ୍ରମ କରିବାକୁ ଚାହୁଁଛ ସେମାନଙ୍କୁ ବି ଅଶେଷ ଅଶେଷ ଧନ୍ୟବାଦ ଏବଂ ତୁମର ଏହି କମ୍ପାନୀ ଏମିତି ପରିଶ୍ରମ କରି ଚାଲନ୍ତୁ ଏବଂ ଆଗକୁ ମଧ୍ୟ ଚାଲୁଥିବ ଏବଂ ବହୁତ ଡେଭ୍ଲପ୍ରେ ସେହି କମ୍ପାନୀଟା ଚାଲୁଥିବ ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଏବଂ କିଛି ମାଧ୍ୟମରେ ଆପଣ ଯେଉଁ ଅନ୍ଲାଇନ୍ ସେବା କାର୍ଯ୍ୟକ୍ରମ ଜାରି ରଖିଛନ୍ତି ବା ଯେଉଁ ମାଧ୍ୟମରେ ବି ତାହା କରୁଛନ୍ତି ତାହା ପାଇଁ ବହୁତ ବହୁତ ଧନ୍ୟବାଦ ଏବଂ ଆଉ କିଛି ବେଶୀ କହିବିନି ଭାଇ ତୁମେ ତୁମର ପ୍ରାଇସ୍ ନେଇ ଯିବ ଏବଂ ପ୍ରାଇସ୍ ନେଲା ପରେ କିଛି ସମୟ ଅପେକ୍ଷା କର ବର୍ଷା ଛାଡ଼ିବା ପରେ ତୁମେ ସେଇ ତୁମର କମ୍ପାନୀକୁ ଯିବ ଏବଂ ବର୍ଷା ଛାଡ଼ିବା ପୂର୍ବରୁ ତୁମେ ଯେହେତୁ ଭିଜି ଯାଇଛ ବା ମୋ ସାମଗ୍ରୀ ଆଣିବା ପାଇଁ ବା ମୋ ଅର୍ଡ଼ର୍ଟା ଆଣିବା ପାଇଁ ତୁମେ ଏତେ ପରିଶ୍ରମ କରିଛ ସେଥିପାଇଁ ମୁଁ ବି ତୁମ ପାଇଁ କିଛି କରିବା ଦରକାର ବା ମୁଁ ମୋର କର୍ତ୍ତବ୍ୟ କରିବି ସେଥିପାଇଁ ଜୋମାଟୋ ତରଫରୁ ମୁଁ ଆପଣଙ୍କ ପାଇଁ ଯେଉଁ ପ୍ରଡ଼କ୍ଟ୍ ଅନ୍ଲାଇନ୍ କରାଯାଇଥିଲା ବା ଅଣାଯାଇଥିଲା ସେ କମ୍ପାନୀ ଦ୍ୱାରା ଆପଣ ବି ମୋ ପାଇଁ ପ୍ରଡ଼କ୍ଟ୍ ଆଣିଛନ୍ତି ସେଥିପାଇଁ ଅଶେଷ ଅଷେଷ ଧନ୍ୟବା ଭାଇ ଭଲରେ ଯିବେ ଆଉ ମୁଁ ଆଉ କିଛି କହିବି ନାହିଁ ବର୍ଷା ମଧ୍ୟ ଛାଡ଼ିଗଲାଣି ତେଣୁ ଆପଣ ବର୍ଷା ସମୟରେ ଏତିକି ପରିଶ୍ରମ କରିଛନ୍ତି ବା କରିବାକୁ ଆଗ ଆଗକୁ ମଧ୍ୟ କରିବେ ସେଥିପାଇଁ ମୁଁ ଭରସା କରୁଛି ବା ବିଶ୍ୱାସ ରଖିଛି ଏବଂ ଏହି ଏହି ପ୍ରଡ଼କ୍ଟ୍ ବା ଆପଣଙ୍କ ସାମଗ୍ରୀ କେମିତି ଅଧିକ ଅଧିକ ମୂଲ୍ୟ ଅଧିକ ଅଧିକ ଶ୍ରମିକମାନେ ବା ବିଭିନ୍ନ ଲୋକମାନେ ପରିଶ୍ରମ କରୁଛନ୍ତି ଅଧିକ ଅଧିକ ଆପଣଙ୍କ ସେ ପ୍ରଡ଼କ୍ଟ ବିଷୟରେ ଜାଣିବେ ଏବଂ ତା ବିଷୟରେ ଏମିତି କିଛି କିଛି ସାମଗ୍ରୀ ଆଣିବେ ସେଥିପାଇଁ ମୁଁ ଭଗବାନଙ୍କ ଆଗରେ ପ୍ରାର୍ଥନା କରୁଛି ଏବଂ ଆପଣ ଯେମିତି ଏହି ପରିଶ୍ରମ ପାଇଁ ଏମିତି କମ୍ପାନୀ ପାଇଁ ପରିଶ୍ରମ କରି ଚାଲିଛନ୍ତି ଆପଣଙ୍କ ପ୍ରଡ଼କ୍ଟ୍ ବା ଆପଣଙ୍କ କମ୍ପାନୀକୁ ମୁଁ ମଧ୍ୟ କିଛି ପ୍ରାଇସ୍ ଦେବି ଏବଂ ତା ସହିତ ଆପଣଙ୍କୁ ମତେ ବହୁତ ବହୁତ ଧନ୍ୟବାଦ ମୋ ପାଇଁ ଏତିକି କହିଥିବାରୁ